ସାତ୍ ଲକ୍ଷ ଦୁଇ ହଜାର୍ ଦୁଇ ଲକ୍ଷ ପାଞ୍ଚ୍ ହଜାର୍ ତିନ୍ ଲକ୍ଷ ତିନ୍ ହଜାର୍ ନଅ ଲକ୍ଷ ସାତ୍ ହଜାର୍ ଆଠ୍ ଲକ୍ଷ ଚାଏର୍ ହଜାର୍